ମୁଁ ଗୋଟିଏ ଆଇଟମ୍ କିଣିଥିଲି ତାହା ହେଉଛି ଗ୍ୟାସ୍ ସିଲିଣ୍ଡର୍ ଗ୍ୟାସ୍ ଦ୍ଵାରା ଆମେ ଜାଳ କାଠର ଅସୁବିଧା ଆଉ ପଡ଼ୁନି କାରଣ ଗ୍ୟାସ୍ ଆମର ଦୁଆରେ ଲୋକ ଆଣିକି ଦେଇ ଯାଉଛନ୍ତି ଗ୍ୟାସ୍ ହଠାତ୍ ଆମେ ଧାଇଁଲେ କ'ଣ ଗୋଟିଏ କାମ କରିବାକୁ ସାଙ୍ଗେ ସାଙ୍ଗେ ଗ୍ୟାସ୍ ଲଗାଇଦେଲେ ରୋଷେଇ କରିଦେଲେ ଆମକୁ ଆଉ ଚୁଲି ଫୁଙ୍କିବାକୁ ପଡ଼ୁନାହିଁ କି ନିଆଁ ପାଖରେ ବସି ଗରମରେ ଛଟଫଟ ହେଉନାହୁଁ